ଆଜ୍ଞା ନମସ୍କାର ମୁଁ ରମେଶ କୁମାର ସ୍ଵାଇଁ କହୁଛି ଆଜ୍ଞା ଆମେ ଆମ ଘରଟାକୁ ସଜେଇବା ପାଇଁ ଆମ ଘରଟାକୁ ସୁନ୍ଦର ଦେଖେଇବା ପାଇଁ ଆମେ କେମିତି କରିପାରିବା ଆମେ ଯେଉଁ ଜିନିଷକୁ ୟୁଜ୍ କରୁଛେ ତାକୁ ଫୋଫାଡ଼ି ଦେଉଛେ ବା ଉଦାହରଣସ୍ୱରୂପ ଆମର ପେପର୍ ହେଉ ପେନ୍ ହେଉ ଆମର ଯେଉଁ ସାଧାରଣତଃ ଯେଉଁ ଘରକୁ ପେଟିଫେଟି ଆସେ ପେଟି କାଗଜ ଆମେ ଆଉ ଭଙ୍ଗା ଜିନିଷ ଯେଉଁଟା ଆମର ଅନ୍ୟୁଜ୍ ହୁଏ ତାକୁ ଆମେ ୟୁଜ୍ କରିକି ଫୋପାଡ଼ି ଦିଏ ସେଇଟାକୁ ଆମେ ନ ଫୋପାଡ଼ି ଆମେ ସେଥିରେ ସୁନ୍ଦର ସୁନ୍ଦର କିଛି ଜିନିଷ ବନେଇ ପାରିବା ନିଜ ଘରକୁ ସୁନ୍ଦର ଭାବରେ ସଜେଇ ପାରିବା ଆଉ ଆମେ ଆମ ଘରଟାକୁ କଲର୍ କଲର୍ କରି କଲର୍ କରିସାରିବା ପରେ ନିଜ ନିଜ ୱାଲ୍ ଭିତରେ ନିଜ ନିଜ ୱାଲ୍ରେ ଯେକୌଣସି ଚିତ୍ର ଆଙ୍କିକି ଗୋଟେ ଘରକୁ ସୁନ୍ଦର କରିପାରିବା ଯଥା ଆମର ଆମେ ପେନ୍ଟାକୁ ୟୁଜ୍ କରୁଛେ ଲେଖିସାରିଲେ ତା'ର ରିଫିଲ୍ ସରିଲା ତାକୁ ଆମେ ଫୋପାଡ଼ି ଦେଉଛେ ତାକୁ ଆମେ ଯଦି ନ ଫୋପାଡ଼ି ତାକୁ ଆମେ ଚାହିଁବା ପେନ୍ ବକ୍ସ ବି ତିଆରି କରିପାରିବା ଆମେ ଗୋଟେ ଫୁଲତୋଡ଼ା ବକ୍ସ ବି କରିପାରିବା ଯେଉଁ ଆମେ କାଗଜ ଫୋପାଡ଼ି ଦେଉଛେ ପେପର ଫୋପାଡ଼ି ଦେଉଛେ ଆମେ ତାକୁ କାଟିକି ଫୁଲ କରିକି ତାକୁ ରଙ୍ଗ କରି ଆମେ ସେଥିରେ ଫୁଲତୋଡ଼ା ଗୋଟେ କରି ତାକୁ ବି ସଜେଇ ପାରିବା ଆମେ ଏମିତି ଯେଉଁଗୁଡ଼ାକ ଆମେ ଜିନିଷ ୟୁଜ୍ ହେଇ ଆମେ ତାକୁ ଫୋପାଡ଼ି ଦେଉଛେ ଆମେ ତାକୁ ନ ଫୋପାଡ଼ି ଆମେ ତାକୁ ରଖିକି ଆମେ କିଛି ଜିନିଷ ବନେଇକି ଯେଉଁଟା ଆମେ ତାକୁ ବନେଇ ଦେଲା ପରେ କଲର୍ଫଲର କଲାପରେ ଆମେ ଆମ ନିଜ ଘରକୁ ସୁନ୍ଦର କରିପାରିବା ଯେଉଁମାନେ ଅନ୍ୟମାନେ ଯିଏବି ଆସିବେ ଦେଖିଲେ ଜାଣିପାରିବେ ଯେ ଏଇ ଜିନିଷ ଯେଉଁଟା ଆମେ ୟୁଜ୍ କରିକି ଫୋପାଡ଼ି ଦେଉଛେ ସେ ବି ଜାଣିବ ଏଇଟା କେମିତି ହୁଏ ଆମେ ବି ତାକୁ କହିବା ଯେ ଯେଉଁ ଜିନିଷ ଆମେ ୟୂଜ୍ କରିକି ଫୋପାଡ଼ି ଦେଉଛେ ସେ ଜିନିଷକୁ ଆମେ ଯଦି ରଖିକି ତାକୁ ୟୁଜ୍ କରିବା ତା'ହେଲେ ଗୋଟେ କଳାକୃତି ସୃଷ୍ଟି କରିବା ସେ ଘର ପାଇଁ ସୁନ୍ଦର ଦେଖାଯିବ